ହ୍ୟାଲୋ ରାଜା ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି କି ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ଆପଣଙ୍କୁ ପଇସା ପେଟିଏମ୍ କରିଦେଇଛି କିନ୍ତୁ ଏବେ ଏହାକୁ ମୁଁ ବାତିଲ କରିଦେଉଛି ମୋତେ ଆପଣ ମୁଁ ଦେଇଥିବା ଛଅଶହ ଟଙ୍କା ଫେରାଇଦିଅନ୍ତୁ ଏଇ ପଇସାକୁ ପେଟିଏମ୍ରେ ଫେରାଇଦେବେ